ରହୁଛନ୍ତି ତା'ର ଆଶୀର୍ବାଦ ଓ ତାଙ୍କର ମୁଖ ଦର୍ଶନ କରିବା ପାଇଁ ବୋଲିକି ଲୋକମାନେ ଯିବା ପାଇଁ ବୋଲିକି ବହୁତ ପସନ୍ଦ କରନ୍ତି ଏମିତିକି ଆମ ରାଜ୍ୟରୁ ରାଜ୍ୟ ବାହାରୁ ମଧ୍ୟ ଆସିକି ଲୋକମାନେ ମୁଖ୍ୟତଃ ଆନ୍ଧ୍ର କିମ୍ବା ତାମିଲନାଡ଼ୁ କିମ୍ବା ଏ କେତେଗୁଡ଼ିଏ ରାଜ୍ୟରୁ ଆସିକି ଲୋକମାନେ ମାଆଙ୍କର ଦର୍ଶନ କରିଥାନ୍ତି